ଭାରତରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପର୍ବ ହେଉଛି ଦଶହରା ଏବଂ ଦୁର୍ଗାପୂଜା ଏହି ଦଶହରା ପର୍ବଟି ଭାରତରେ କୋଣ ଅନୁକୋଣରେ ପାଳନ କରାଯାଏ କାରଣ ମା' ଦୂର୍ଗା ଦେବୀଙ୍କର ମୂର୍ତ୍ତି ପୂଜନ କରାଯାଏ ଦୀର୍ଘ ଚାରିଦିନ ଧରି ଏବଂ ତାପରେ ଭସାଣି ପର୍ବ ମଧ୍ୟ କରାଯାଏ ଭାରତରେ ଏହି ଯଉଁ ଦୂର୍ଗା ପୂଜା ଏବଂ ଦଶହରାରେ ଲୋକମାନେ ଛୁଟି କଟେଇବା ପାଇଁ ବିଭିନ୍ନ ଜାଗାକୁ ଯାଆନ୍ତି କାରଣ ଏଥିରେ ପାଖାପାଖି ଦଶରୁ ବାର ଦିନ ପର୍ଯ୍ୟନ୍ତ ଛୁଟି ମିଳିଥାଏ ଏବଂ ଏହି ଦଶହରା ଦିନ ରାବଣ ପୋଡ଼ି ମଧ୍ୟ ଉତ୍ସବ ପାଳନ କରାଯାଏ ଏହି ଭାରତର ମୁଖ୍ୟ ପର୍ବ ଭିତରେ ଦଶହରା ଏକ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଏବଂ ଅନ୍ୟାନ୍ୟ ପର୍ବ ଭିତରେ ଦେଖିବାକୁ ଗଲେ ଦୀପାବଳୀ ଏକ ମହାନ ପରମ୍ପରା ଭାବେ ମଣିଷ ସମାଜ ଭିତରେ ପାଳିତ ହୋଇ ଆସୁଛି ଦୀପାବଳୀରେ ଲୋକମାନେ ଉତ୍ସାହର ସହିତ ବାଣ ଫୁଟାଇ ମୌଜ ମଜଲିସ୍ କରି ବିଭିନ୍ନ ପ୍ରକାର କାର୍ଯ୍ୟ ଅନୁଷ୍ଠିତ କରନ୍ତି ଏବଂ ସେଥିରେ କାଳୀଙ୍କର ପୂଜା ମଧ୍ୟ କରାଯାଇଥାଏ ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ଏହି ଦୁଇଟି ପର୍ବ କାରଣ ଏଥିରେ ଲୋକମାନେ ଉତ୍ସାହର ସହିତ ଉଦ୍ଦୀପନାର ସହିତ ପର୍ବପର୍ବାଣି ପାଳନ କରନ୍ତି ଏବଂ ଘରେ ଘରେ ବିଭିନ୍ନ ପ୍ରକାର ଖାଦ୍ୟ ପୋଷଣ କରାଯାଏ ଏବଂ ସମସ୍ତଙ୍କର ପ୍ରାୟ ନୂତନ ଲୁଗାପଟା ମଧ୍ୟ କରାଯାଏ